ମୁଁ ଅନ୍ଲାଇନ୍ ଅର୍ଡ଼ର୍ କରିଥିବା ଯୋଡ଼ା ଜିନ୍ସ ଯଉଁ ମେଟେରିଆଲ୍ ଯେଉଁ କଲର୍ ଉପରେ ମୁଁ ମାଗିଥିଲି ସେଇଟା ମୋତେ ଠିକ୍ ହେଲାନି ତାହା ସେମିତି ନଥିଲା ଆଉ ସେଇଟା ଷ୍ଟ୍ରେଚେବୁଲ୍ ମଧ୍ୟ ନଥିଲା ଯେଉଁ ଜିନିଷ ପ୍ରଡ଼କ୍ସନ୍ ଯାହା ଥିଲା ମୁଁ ସେହି ହିସାବରେ ମୋତେ ଜିନିଷ ମିଳିଲା ନାହିଁ କଲର୍ ଆଉ ସାଇଜ୍ରେ ମଧ୍ୟ ଏପଟ ସେପଟ ଥିଲା ତେଣୁ ମୁଁ ଜିନିଷଟିକୁ ଫେରସ୍ତ କରି କରିବାକୁ ବାଧ୍ୟ ହେଲି ଆଉ ଯେହେତୁ ଏତେ କିଛି ତା'ର ସବୁ ଅସୁବିଧା ଥିଲା ତେଣୁ ମୁଁ ମୋର ଟଙ୍କା ଫେରସ୍ତ ଚାହିଁଲି